ମୁଁ ମୋ' ପରିବାର ପାଇଁ ଏବଂ ମୋ' ପରିବାରର ସୁସ୍ଥ ପାଇଁ ସମସ୍ତଙ୍କ ଦେହ କେମିତି ସୁସ୍ଥ ରହିବ କେମିତି ଭଲ ରହିବ ଆଜି କାଲିକା ଯୁଗରେ ତ ଯେଉଁ ବିଭିନ୍ନ ପ୍ରକାର ରୋଗ ଆସୁଛି ସେଥିରେ ତ ଆମର କ'ଣ କାହାର ଦେହ ପାହା ଖରାପ ହେବ ଏମିତି ନହେଉ ସେଥିପାଇଁ ମୁଁ ମୋ' ପରିବାର ପାଇଁ ଏମିତି ବିନା ମସଲା ବିନା ତେଲ ମାନେ କମ୍ ତେଲରେ ଦେଇକି ଏମିତି ରୋଷେଇ କରେ ତା' ପରେ ଯେମିତି ତାଙ୍କ ପାଟିକୁ ଖାଇବା ପାଇଁ ଭଲ ଲାଗିବ ସୁଆଦିଆ ଲାଗିବ ଆଉ ତା' ପରେ ସ୍ୱାସ୍ଥ୍ୟ ପାଇଁ ଭଲ ଭଲ ହେବ ଆଉ ତାଙ୍କ ସ୍ୱାସ୍ଥ୍ୟ ତାଙ୍କ ପାଟିକୁ ଯେମିତି ରୁଚିକର ଲାଗିବ ସେଥିପାଇଁ ଏମିତି ମୁଁ ଖାଦ୍ୟ ତିଆରି କରେ ଆମର ଯେମିତିକି ସନ୍ତୁଳା ବିଭିନ୍ନ ପନିପରିବାରେ ସନ୍ତୁଳା ତିଆରି କରେ ଏବଂ ଡାଲି ଆଉ ଏମିତି କମ୍ ତେଲରେ କମ୍ ମସଲାରେ ଭଜା ଶାଗ ଏହିଭଳି ଭାବରେ ଏମିତି ମୁଁ ଖାଦ୍ୟ ପ୍ରସ୍ତୁତ କରେ ଆଉ ମୋ' ପରିବାରକୁ ଖାଇବାକୁ ଦିଏ ଯେମିତି ସମସ୍ତେ ସୁସ୍ଥ ଏବଂ ଭଲ ରହିବେ ବୋଲି